ଆଜ୍ଞା ଆଜ୍ଞା କହୁଛି ଆଜ୍ଞା ପେଟ୍ରୋଲ ର ମାନେ ଶହେ ତିନି ରହିଛି ଶହେ ତିନି ଆମେ କଣ କରିବୁ ଆଜ୍ଞା କିଣା କୁ ନେଇକି ବିକ୍ରି ଆଉ ଆମେ କିଣୁ କିଛି ଦୁଇ ପଇସା ପାଇଁ ଲାଭ ରଖି ଦେବୁ ଆଉ ରେଟ୍ ଆମେ କଣ ବଢ଼ଉଛୁ ସେ ତ ସରକାର ରେଟ୍ କରିଦେଉଛି ସାର୍ ଆମେ ଆଜ୍ଞା କଣ କହିବୁ ଏବେ ତେଲ ବିଦେଶରୁ ଆସୁଛି ଭାରତର ନାହିଁ ବିଦେଶରୁ ଆସିବ ସରକାର କିଣିବେ ତାପରେ ଟ୍ୟାକ୍ସ ଲଗେଇବେ ଆମର ପୁଣି ଟ୍ରାନ୍ସପୋଟିଂ ଅଛି ଆମର ପୁଣି ଲେବର ଅଛି ତାପରେ ସବୁ କିଛି ଦେଖିଲା ବେଳକୁ ଆମେ କଣ କରିବୁ କିଣା କୁ ନେଇକି ବିକ୍ରି ଆମର କିଛି ସେଥିରେ ସମ୍ପର୍କ ନାହିଁ କଣ କରିବା ଆଜ୍ଞା ଆଉ ପେଟ୍ରୋଲ ତ ବଢ଼ିବାକୁ ସବୁ ବଢୁଛି ରେଟ୍ ଗାଡ଼ି ଭଡ଼ା ସବୁ ବଢ଼ି ଚାଲିଲା ଜିନିଷ ଦର ଦାମ୍ ବଢ଼ି ଚାଲିଲା ସମସ୍ତଙ୍କ ଉପରେ ପ୍ରଭାବ ପଡ଼ୁଛି ଆଉ କିଛି ଉପାୟ କିଛି ନାହିଁ ଯେଉଁଠିକି ଆମେ କଟକ ଯାଉଥିଲେ ପନ୍ଦର ଟଙ୍କାରେ ବର୍ତ୍ତମାନ ତିରିଶ ଟଙ୍କା ହେଲାଣି କାହାଫଳରେ ସେହି ପେଟ୍ରୋଲ ରେଟ୍ ବଢ଼ିବା ଯୋଗୁଁ ଏହିସବୁ ହେଉଛି ଆଉ ଆମେ କଣ କରିବୁ ଯଦି ସରକାର ଠିକ୍ ଥାନ୍ତେ ରାଜ୍ୟ ସରକାର ଠିକ୍ ଥାନ୍ତେ କେନ୍ଦ୍ରକୁ ଯଦି ପ୍ରତିବାଦ କରୁଥାନ୍ତେ ତାହେଲେ ପେଟ୍ରୋଲ ରେଟ୍ ଏତେ ହୁ ହୁ ହେଇକି ବଢ଼ନ୍ତା କାହିଁକି ହଠାତ୍ ପଚାଶ ଷାଠିଏରୁ ଏବେ ଶହେ ପହଞ୍ଚିକି ଶହେ ତିନି ହେଲାଣି ସେଇଥିରେ ଆମେ ଆଜ୍ଞା କଣ କରିବା ଆଉ ଜନତା କହିବ ଆମକୁ ଆମେ ଯେହେତୁ ଆପଣମାନଙ୍କୁ ତେଲ ଯୋଗଉଛୁ ପ୍ରତ୍ୟକ୍ଷ ଭାବରେ ଆପଣ ହେଉଛି ଆମକୁ ହିଁ କହିବେ ଆମକୁ କହିଲେ ଆମେ ଲାଚାର ଆମେ ଏଥିରେ କଣ କହିବୁ କୁହନ୍ତୁ ତଥାପି ଆଜ୍ଞା ଲୋକମାନଙ୍କର କଣ ପେଟ୍ରୋଲ କିଣିବା ବନ୍ଦ ଅଛି ନା ଗାଡ଼ି ଚଲେଇବା ବନ୍ଦ ଅଛି ଗାଡ଼ିକୁ ଲୋକ ଯଦି ଯଦି ଦୁଇ କିଲୋମିଟର ଯିବାକୁ ପଡ଼ୁଛି ଲୋକ ଚାଲିକି ବି ଯାଉନାହାଁନ୍ତି ଲୋକ ସେହି ଗାଡ଼ି ଉପରେ ନିର୍ଭର କରନ୍ତି ଆପଣ କୁହନ୍ତୁ ଆଉ ପଇସା ଖର୍ଚ୍ଚ ହେଉଛି ରେଟ୍ ବଢୁଛି ସବୁ ହେଉଛି କିଛି କଣ କିଏ କରିପାରିବ କୌଣସି ଜିନିଷ ରୋକି ହେଉନି ଆଉ ଯଦି ଆମର ଭାରତରେ ତେଲ ମିଳୁଥାଆନ୍ତା ପେଟ୍ରୋଲ ମିଳୁଥାନ୍ତା ବା ଡିଜେଲ ମିଳୁଥାଆନ୍ତା ଆମକୁ ସାନ୍ତ୍ଵନା ହୋଇଥାନ୍ତା ଯେହେତୁ ଆମେ ଆଉ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଛେ ତେଣୁ ଆମକୁ ଏଇ ହଇରାଣ ହରକତ ହେବାକୁ ପଡ଼ୁଛି ତାପରେ ଲୋକ ଭି ସଚେତନ ନାହିଁ ଲୋକମାନେ ଭୁଲି ଗଲେଣି ସାଇକେଲ କୁ ଭୁଲି ଗଲେଣି ପାଖ ବାଟ ହେଲେ ବି ଗାଡ଼ି ଦରକାର ଛୋଟ ଛୋଟ ପିଲା ଟ୍ୟୁସନ୍ ଯାଉଛନ୍ତି ଗାଡ଼ି ନେଇକି ଆପଣ ମାର୍କେଟ ଭି ଆସିବେ ଥରେ ବାଇଗଣ କିଲୋ ପାଇଁ ଆସିଲେ ବାଇଗଣ କିଲୋ ଆପଣ ଚାଳିଶ ଟଙ୍କା ଦେଲେ ଚାଳିଶ ଟଙ୍କା ପେଟ୍ରୋଲ ସାରିକି ବାଇଗଣ କିଲୋ ନେବା ପାଇଁ ଆସୁଛନ୍ତି ତାହେଲେ କେମିତି ହେବ ଆଜ୍ଞା ଆଉ ରେଟ୍ ବି ବଢି ବଢି ଚାଲୁଛି ଲୋକ ଭି ସଚେତନ ହେବାର ନାହିଁ ପ୍ରତିବାଦ ନାହିଁ ଓଡ଼ିଶା ସରକାରର ପୁରା ସ୍ଥାଣୁ ପାଲଟି ଯାଇଛି ଆଉ ତୈଳ ଦର ବୃଦ୍ଧି ଚାଲିଛି ଆମେ କିଛି ଆଜ୍ଞା କରି ପାରୁନୁ ଗଭମେଣ୍ଟ ଆଜ୍ଞା କେମିତି ସଚେତନ ହେବ ଯଦି ବିରୋଧୀ ସ୍ୱର ଉତ୍ତୋଳନ କରିବେ ତାହେଲେ ଗଭମେଣ୍ଟ ଠିକ୍ ଚାଲିବ ଏଇଠି ପ୍ରତିବାଦ ନାହିଁ ସ୍ୱର ଉତ୍ତୋଳନ ନାହିଁ ତେଣୁ ପେଟ୍ରୋଲ ବଢ଼ି ଚାଲିଛି କାହାକୁ ପ୍ରତିବାଦ ନାହିଁ ଆମେ ଜନସେବା କରିବା ଆପଣ କଣ କରିପାରିବେ ଆମକୁ କଷ୍ଟ ହେଲେ ବି ଆମେ ମୁଣ୍ଡ ପୋତିକି ଚାଲିଛେ ଆଉ କଣ କରାଯିବ

ହଁ ହଁ ହଉ ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା